ହଁ ଦିଦି ଯେ କ'ଣ କରୁଛ କ'ଣ କରୁଛନ୍ତି ଆଗ ଭଲ ଅଛନ୍ତି କି ଆପଣ ଘରେ ସମସ୍ତେ ଭଲ ତ ଆଚ୍ଛା ଆଚ୍ଛା ଆଚ୍ଛା ଆଉ ଆଉ କ'ଣ କାମ କିଛି ଏବେ କରୁନ କି ଆଉ କେମିତି ଯିବା କ'ଣ ଏବେ ତ ଚାଷବାସ ଟାଇମ୍ ଆସିଲା ଏବେ ଆଉ କିଛି ବିଲବାଡ଼ିରୁ ଆୟ ହେବନି କି ହଁ ହଁ ଦିଦି ସିଚୁଏସନ୍ ଖରାପ ହେଲେ ଯିବାକୁ ପଡ଼ିବ ଆଉ ଠିକ୍ ଅଛି ବାହାରିବ ତ ଦିଦି ଠିକ୍ ଅଛି ମୁଁ ତାଲେ ଭୁବନେଶ୍ୱର ଆମର ମେଣ୍ଡାଶାଳ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିକୁ ଯିବା ଆଉ ମୁଁ ଠିକ୍ କରିଛି ହଁ ବହୁତ ବଢ଼ିଆ ଦିଦି ମାନେ ଦଶ ହଜାର ଟଙ୍କା ଦେଉଛନ୍ତି ଆଉ ଆଉ ସାଢ଼େ ପନ୍ଦରଶହ ସେଇଟାକୁ ରଖିବ ଖାଇବାକୁ ଯାଉଛି ଖାଇବା ଖର୍ଚ୍ଚରେ ଆଉ ଯାହା ଆଠ ହଜାର ଟଙ୍କା ଆଠ ହଜାର ପାଞ୍ଚ ଶହ ଟଙ୍କା ସେଇଟା ଟିକେ ଇଏ କରିବାକୁ ପଡ଼ିବ ଆଉ ଆଠ ଘଣ୍ଟା

ହଁ ଯିବା କେଉଁଦିନ ଯିବା ଦିଦି ହଁ ହଁ ପ୍ରଥମ ମାସରେ ଠିକ୍ରେ ଦେଉଛନ୍ତି ପେମେଣ୍ଟ୍ ମାସ ଲାଷ୍ଟ୍ରେ ଦେଉଛନ୍ତି ଦିଦି ଭୁବନେଶ୍ୱରେ ଏକା ଭଲ ଭଲ ସବୁ କାମ ଅଛି ହେଲାକି ଆଉ କେଉଁଠିକି ଗଲେ ଆଉ ବେକାରେ ଅଯଥାରେ ବାହାରକୁ ଯିବୁ ଇଆଡ଼େ ଘରର ବାପାଙ୍କର କି ବୋଉଙ୍କର ଦେହ ଖରାପ ହେଲା ସଡ଼ନ୍ ଆସିପାରିବନି ବହୁତ ହଇରାଣ ବୁଝିଲେକି ନାହିଁ ମ୍ୟାଡ଼ାମ୍ ସେଥିପାଇଁ ଯଦି ବି କାମ କରିବା ଆମେ କ'ଣ କହିଲେ ଘର କାମ ଯାକ ସେଥିରେ ଟିକେ କମ୍ ଦେଉଛନ୍ତି ଆଉ ଦିନକୁ ପାଞ୍ଚ ଶହ ଟଙ୍କା ଦେଉଛନ୍ତି ଆଉ ହଁ ଦିନକୁ ପାଞ୍ଚ ଶହ ଟଙ୍କା ଦେଉଛନ୍ତି ଦିଦି ହଁ ହଁ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିକୁ ଯିବା ସେଠି ଭଲ ଦେଉଛନ୍ତି ଆଉ ସେଠି ତା'ପରେ ଆଉ ଗୋଟେ ଜିନିଷ କ'ଣ କି ସେଇଟା ଖାଇବା ବି ଭଲ ଖାଇବା ଅଛି ଆଉ ଏତେ ଖରାପ ରହିବା ପାଇଁ ବି ରୁମ୍ ଦେଉଛନ୍ତି ନା

କ'ଣ କହିଲ ଭାଇ ହଁ ସକାଳୁ ସାଢ଼େ ସାତରୁ ଦିଅନ୍ତି ଥରେ ଗୋଟେ ଥର ମିଲସ୍ ତା'ପରେ ଦୁଇଟା ବେଳେ ଦିଅନ୍ତି ତା'ପରେ ସନ୍ଧ୍ୟା ଆଉ ନଅଟା ବେଳେ ଦିଅନ୍ତି ସପ୍ତାହକୁ ତିନି ଥର ଦିଅନ୍ତି ମାଛ ମାଂସ ଅଣ୍ଡା ଏସବୁ ଜିନିଷ ଦିଅନ୍ତି ଆଉ ଭଲ ଖାଇବା ଦିଦି କିଛି ଅସୁବିଧା ନାହିଁ କ'ଣ କହିଲେ ହଁ ଯିବା ଭୁବନେଶ୍ୱର ହେଇକା ଯିବା ଦିଦି କେବେ ଯିବା ଆପଣ କୁହନ୍ତୁ ପଇସାପତ୍ର ଟିକେ କିଛି ଆରେଞ୍ଜ୍ କରନ୍ତୁ ଟଙ୍କା ଆଠଶହ ହଜାରେ ହେଲେତ ଯିବା ଗାଡ଼ି ଭଡ଼ା ନହେଲେ କେମିତି କ'ଣ କରିକି ଯିବା ଆମେ

ଭୁବନେଶ୍ୱରରେ ଏକା ଯିବା ମେଣ୍ଢାଶାଳ ଯିବା ଦିଦି ହଁ ହଁ ହଉ ଠିକ୍ ଅଛି ଯିବା ଆଉ ହଉ ଠିକ୍ ଅଛି ଦିଦି ତା'ହେଲେ ଆଉ କଣ କହିବେ କି ହଉ ଠିକ୍ ଅଛି ତା'ହେଲେ ରଖୁଛି ଦିଦି